ତ ଅନ୍ଧବିଶ୍ୱାସ କଥା ଅନ୍ଧବିଶ୍ୱାସ ହଉଛି ଯେଉଁ ଗୁଣି ଗାରେଡ଼ି ଗୁଣି ଗାରେଡ଼ି କ'ଣ ଜଣେ ପିଲାର ପେଟ କାମୁଡ଼ୁଛି ନା ତାକୁ କିଏ କ'ଣ ଗୁଣି ଗାରେଡ଼ି କଲାଣି ଯାହା ଫଳରେ ତା ପେଟ କାମୁଡ଼ୁଛି ତାକୁ ମେଡ଼ିକାଲ୍ ନବା ପରିବର୍ତ୍ତେ ଆମେ ଗୁଣିଆ ଡାକି ଝାଡ଼ିବା ଆଉ ଜ୍ୱର ହେଲା ହେ ତାକୁ ଅମକ ଇଏ ହେଇଗଲାଣି ତାକୁ ଗୁଣିଆ ଆଣି ଝାଡ଼ ଏଇ ସବୁ ଜିନିଷ ଅନ୍ଧବିଶ୍ୱାସ ଆଉ କ'ଣ